ହଁ ଯେହେତୁ ବୈବାହିକ ସାଂସ୍କୃତିକ କାର୍ଯ୍ୟ ତ ଏଥିରେ ବିଭିନ୍ନ ପ୍ରକାର ସାମଗ୍ରୀ ମଧ୍ୟ ଆବଶ୍ୟକ ଯାହା ସଂସ୍କୃତି ଓ କଳା ସମ୍ପନ୍ନ ହୋଇଥିବା ମଧ୍ୟ ଆବଶ୍ୟକ ତ ଏଥିମଧ୍ୟରେ ଯଥା ଆମେ ଯଦି ଉଦାହରଣ ଦୃଷ୍ଟିକୋଣକୁ ନେବା ତ ପଟ୍ଟଚିତ୍ର ଦେଖିବାକୁ ଗଲେ ଚାନ୍ଦୁଆ ତାରକସି ସମ୍ବଲପୁରୀ ବାନ୍ଧଣି କପଡ଼ା ଏସବୁ ଆଦି ଆମ ସଂସ୍କୃତିର ମୁଖ୍ୟ ଜିନିଷ ଆମ ବିବାହ ସଂସ୍କୃତିର ଏହି ସବୁ ପ୍ରମୁଖ ତ କଳା ଏବଂ ହସ୍ତଶିଳ୍ପୀରେ ମଧ୍ୟ ଓ କପଡ଼ା ସାମଗ୍ରୀରେ ମଧ୍ୟ ମୁଖ୍ୟ ଭୂମିକା ଭାବରେ ଗ୍ରହଣ କରେ